ନମସ୍କାର ହଁ ଆଜ୍ଞା କରୁଛୁ ହଁ ବରା ସିଙ୍ଗଡ଼ା ଆଳୁଚପ୍ ଭେଜିଟେବଲସ୍ ଜିଲାପି ପିଠା ସବୁ ଅଛି ଆମର ଏଠି ପଡ଼େ ଦଶ ଟଙ୍କା ଦଶ ପନ୍ଦର କୋଡ଼ିଏ ଟଙ୍କା ଏମିତି ଅଛି ଆମର

କାହିଁକିନା ଆମର ଏଇଠି ଆଗ ଭଳିଆ ସେ ବଙ୍ଗାଳି ଲୋକ ନାହାନ୍ତି ସବୁ ସେ ସବୁ ପଳେଇଲେଣି ଓଡ଼ିଶା ଛାଡ଼ିକରି ସେଥିପାଇଁ ଆମର ଜିନିଷ ପତ୍ର କ'ଣ ରେଟ୍ ଅଛି ଆଜ୍ଞା ଠିକ୍ ଅଛି ହଁ ଠିକ୍ ଅଛି ଆମ ପାଇଁ ଷ୍ଟଲ୍ ବୁଝନ୍ତୁ ଗୋଟିଏ ନାଇଁ ଛଣା ଜିନିଷ ମିଠା ବି ଜିନିଷ ବି ରଖୁଛୁ ଆମର ପନ୍ଦର କୋଡ଼ିଏ ଟଙ୍କାରୁ ନେଇକରି ରେଟ୍ ଅଛି ଆଉ ପଚିଶ ହଁ ଲୋକ ନାହାନ୍ତି ଆଗ ଭଳିଆ ବଙ୍ଗାଳି ଲୋକ ନାହାନ୍ତି ସବୁ ଓଡ଼ିଶା ଛାଡ଼ିକି ପଳେଇଲେଣି ନା ଘୁଗୁନି ଦିଆହେଉଛି ଚଟ୍ନି ବି ଦିଆହେଉଛି ଚାହା ଆପଣଙ୍କ ଚାହା ରେଟ୍ ସେଇଠି କେତେ କି ଆମର ଏଇଠି ଦଶ ଟଙ୍କାରୁ ଷ୍ଟାର୍ଟ୍ ଠିକ୍ ଅଛି ହଁ ଠକ୍ ଅଛି ଆମ ପାଇଁ ସେଇଠି ଦେଖନ୍ତୁ ଷ୍ଟଲ୍ ଗୋଟେ ପକେଇବା ଯେମିତି ସୁବିଧା ହେବ